ଭାରତର ସବୁଠାରୁ ଲୋକପ୍ରିୟ କ୍ରୀଡ଼ାଗୁଡ଼ିକ ପାଞ୍ଚଟି ସେଗୁଡ଼ିକ ହେଲା କ୍ରିକେଟ୍ ହକି ଦୌଡ଼ ଫୁଟବଲ୍ ଚେସ୍ ଦେଶର ସବୁଠାରୁ ପ୍ରସିଦ୍ଧ କ୍ରୀଡ଼ାବିତ୍ ମଧ୍ୟରେ ଅଛନ୍ତି କ୍ରିକେଟ୍ର ବିରାଟ କୋହଲି ରୋହିତ ଶର୍ମା ରବୀନ୍ଦ୍ର ଜାଡ଼େଜା ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ହକିରେ ଅଛନ୍ତି ହରମାନ ପ୍ରୀତ ସିଂହ ଯୁଗରାଜ ସିଂହ ନିଲମ ସଞ୍ଜୀବ ସୁମିତ ମନଜିତ ବିବେକ ସାଗର ପ୍ରସାଦ ଓ ଦୌଡ଼ରେ ଅଛନ୍ତି ଦୂତି ଚାନ୍ଦ ଓ ଫୁଟବଲ୍ରେ ଅଛନ୍ତି ସୁନୀଲ୍ ଛେତ୍ରୀ ଭାଇଚୁଙ୍ଗ୍ ଭୂଟିୟା ଆଇ ଏନ୍ ବିଜୟାନ୍ ଅନିରୁଦ୍ଧ ଥାପା ପ୍ରୀତମ କଟ୍ଲା ଓ ପୁଣି ଚେସ୍ରେ ଅଛନ୍ତି ମାଗ୍ନସ୍ କାର୍ଲସେନ୍ ଆଲେକ୍ଜାଣ୍ଡାର ଆଲେଖିନ୍ କୃଷ୍ଣା ମସିକିରଣ ତାନିଆ ସଚଦେବ